ହଁ ହ୍ୟାଲୋ ସାର୍ ନମସ୍ତେ ସାର୍ ଏଚ୍ ପି ଗ୍ୟାସ୍ ସିଲିଣ୍ଡର୍କୁ କଲ୍ ଲାଗିଛି କି ଅଫିସ୍କୁ ଆଚ୍ଛା ଆଚ୍ଛା ସାର୍ ତିନିଦିନ ହେଲା ଗ୍ୟାସ୍ ଆପ୍ଳାଏ କରିଛୁ ଗ୍ୟାସ୍ ସିଲିଣ୍ଡର୍ ବଟ୍ ଏବେ ଯାଏଁ କି ଘରକୁ ଆସିଯାଇ ନାହିଁ ଆମେ ଯାଇଥିଲୁ ବି ସେଇଠି କି ଆପ୍ଳାଏ କରିବା ପାଇଁ ବଟ୍ ସେଇଠି ବି କିଛି ସୁବିଧା ଦିଆଗଲା ନାହିଁ ସାର୍ ମୋ ଆଧାର କାର୍ଡ଼୍ ଦେଇଥିଲି ସାର୍ ହଁ ସାର୍ ସାର୍ ଅଶ୍ୱିନୀ ପଣ୍ଡା ଦେଖନ୍ତୁ ତିନିଦିନ ହେଲା ଆପ୍ଳାଏ କରା ହେଲାଣି କ'ଣ କହିଲେ ସାର୍ ପହରଦିନ ସାର୍

ନାଇଁ ସାର୍ ଆସିନାହିଁ ସାର୍ ଆମକୁ ଅର୍ଜେଣ୍ଟ୍ ଗ୍ୟାସ୍ ଦରକାର ଥିଲା ତିନିଥର ୟେ କଲାପରେ ରିକୁଏଷ୍ଟ୍ କଲା ପରେ ବି ଗ୍ୟାସ୍ ସିଲିଣ୍ଡର୍ ପଠାଯାଉନି ମାନେ କ'ଣ ସାର୍ ଦେଖନ୍ତୁ ସାର୍ ଏବେ ଯଦି ନ ଏବେ ଯଦି ଗ୍ୟାସ୍ ସିଲିଣ୍ଡର୍ ହଁ ସାର୍ ଦେଖନ୍ତୁ ଏବେ ଯଦି ଦେଖନ୍ତୁ ସାର୍ ଦେଖନ୍ତୁ ଆମେ ତିନିଦିନ ହେଲା ଅର୍ଡ଼ର୍ କଲୁଣି ଏବେ ଆସିନି ଆମକୁ ଏବେ ଅର୍ଜେଣ୍ଟ୍ ଦରକାର ଯଦି ଏବେ ଆପଣ ନ ଆଣି ପାରୁଛନ୍ତି ବେଲେ ଆମେ ହେଡ଼୍ କ୍ଵାଟ ହେଡ଼୍ ଅଫିସ୍କୁ କଲ୍ କରିବାକୁ ବାଧ୍ୟ ହେବି ସାର୍ ମୁଁ ଏବେ ସାର୍ ଏବେ ହିଁ ଦରକାର ଆମକୁ ସାର୍ ଏବେ ହିଁ ଗ୍ୟାସ୍ ଦରକାର ଅର୍ଜେଣ୍ଟ୍ ସାର୍ ଏବେ କହୁଥିଲେ ଆଭେଲେବଲ୍ ହେବେ କହୁଛି ଆଭେଲେବଲ୍ ନାଇଁ ବୋଲି କ'ଣ ସାର୍ ଆପଣ ଏମିତି କହୁଛନ୍ତି ଦେଖନ୍ତୁ ଆମେ ତିନିଦିନ ହେଲାଣି ବୁକ୍ କରିଛୁ ଏବେ ଯାଏଁ ଆଣି ଦେଇନାହାନ୍ତି ବୋଲେ ରିଜନ୍ କ'ଣ ସାର୍ ଷ୍ଟକ୍ ଅଛି ନା ଦେଉନାହାନ୍ତି ନା କ'ଣ ସାର୍

ଦେଖନ୍ତୁ ସାର୍ ଡେଲିଭରୀ କରିବାକୁ ଯାଉଛନ୍ତି ବଟ୍ ଦେଖନ୍ତୁ ସାର୍ ପାଖରେ ଥାଇକି ଯଦି ମିଳୁ ନାହିଁ ବୋଲେ ଗ୍ୟାସ୍ ସିଲିଣ୍ଡର୍ ତିନିଦିନ ହେଲାଣି ବଟ୍ ଏଇଟା କ'ଣ ହିଁ କହିପାରିବ କୁହ ଆପଣ ହିଁ କୁହନ୍ତୁ ଯଦି ଆପଣ ଯଦି ଆପଣ ହେଇପାରୁନି ଆପଣଙ୍କ ହାତରେ ବୋଲେ କୁହନ୍ତୁ ମୁଁ ହେଡ଼୍ ଅଫିସ୍କୁ କଲ୍ କରିଦେବି ଏବେ ସାର୍ ଆଜି ଆଣିପାରିବେ କି ନାହିଁ କୁହନ୍ତୁ ହଉ ସାର୍ ଠିକ୍ ଅଛି ସାର୍ ହଉ ସାର୍ ଠିକ୍ ଅଛି ରଖୁଛି ସାର୍ ଆଣି ଦେବାକୁ ଟିକେ ଚେଷ୍ଟା କରନ୍ତୁ ଧନ୍ୟବାଦ ସାର୍ ଥ୍ୟାଙ୍କ୍ ୟୁ ରଖୁଛି ହଉ ସାର୍